ଆମେ ପ୍ରତ୍ୟେକ ଗଛ ଲଗେଇବା ପାଇଁ ତିନି ଚାରି ଫୁଟ୍ ପର୍ଯ୍ୟନ୍ତ ଖୋଳୁ ତା'ପରେ ବିଭିନ୍ନ ପ୍ରକାର ଖତ ଛେଳି ଖତ ଓ ଗୋବର ଜାଳେଣି ପାଉଁଶ ଏସବୁ ବ୍ୟବହାର ଆମେ କରି ସେ ଖତକୁ ଲଗାଇବା ଦ୍ୱାରା ଗଛ ଅତି ଶୀଘ୍ର ବାହାରିଯାଏ ଓ ଗଛର ମୂଳଦୁଆ ଅତିଶୀଘ୍ର ବଢ଼ିଥାଏ ତା ଦ୍ୱାରା ଆମେ ବହୁତ କମ୍ ଶୀଘ୍ର ରେ ଉର୍ବରତା ମାଟି ହୋଇ ସେ ଗଛ ଅତି ଶୀଘ୍ର ବାହାରି ଯାଇଥାଏ ଗଛ ଗଛ ଲଗାଇବା ଦ୍ୱାରା ସାର ଯଦି ନ ବ୍ୟବହାର ହୁଏ ତାହା ହେଲେ ଗଛ ଅତି ଶୀଘ୍ର ବଢ଼େ ନାହିଁ ଓ ଗଛର କଲମୀ ଦିଆ ଦିଏ ନାହିଁ ଗଛ ତା ତା ଦ୍ୱାରା ସାର ବ୍ୟବହାର ନିତ୍ୟାନ୍ତ ଆବଶ୍ୟକ ମାଟି ଖାରିଆ ମାଟି ହେଲେ ମଧ୍ୟ ବାଲିକଷିଆ ମାଟି ଭିତରେ ପକାଇ ସାର ଗୋବର ଖତ ଡି ଏ ଫେ ୟୁରିଆ ଏସବୁ ସାର ବ୍ୟବହାର କରି ଗଛ ଲଗାଇବା ଦ୍ୱାରା ଗଛ ଟି ଅତିଶୀଘ୍ର ବଢ଼ିଥାଏ ଅତିଶୀଘ୍ର ଫଳ ଦେଇ ଦେଇଥାଏ ତାଦ୍ୱାରା ଠିକ୍ ଆମେ ଉପକୃତ ପାଇବୁ ଓ ଲାଭବାନ ମଧ୍ୟ ହେବୁ